ଶିବାନୀ ଷ୍ଟୁଡ଼ିଓ ରୁ କହୁଥିଲେ କି ହଁ ମୁଁ କହିଲି ଆମର ଗୋଟିଏ ପ୍ରି ୱେଡ଼ିଙ୍ଗ୍ ଫୋଟୋସୁଟ୍ ହେବାର ଥିଲା ତ ସେ ବିଷୟରେ କଥା ହେବାକୁ ଫୋନ୍ କରିଥିଲି ନା ମୁଁ କହିଲି ଆପଣଙ୍କର ତ ସବୁ ଫୋଟୋ ଭଲ ଆସେ ମୁଁ ଦେଖିଛି ମୋ ସାଙ୍ଗସାଥି ମାନେ ବି ଉଠେଇଛନ୍ତି ସେଥିପାଇଁ ମୋତେ ବହୁତ ପସନ୍ଦ ଆସିଲା ତ ଆପଣ ଗୋଟେ ଇଭେଣ୍ଟ୍ ପାଇଁ କେତେ ଟଙ୍କା କ'ଣ ନେଉଛନ୍ତି ଆମକୁ ଏବେ ଖାଲି ପ୍ରି ୱେଡ଼ିଙ୍ଗ୍ ଟା କରିବାର ଅଛି ଯଦି ସେଇଟା ଆମକୁ ଭଲ ଲାଗିଲା ତାହେଲେ ଆମେ ଆପଣଙ୍କୁ ଆମର ପ୍ରି ୱେଡ଼ିଙ୍ଗ୍ ପରେ ଯାହା ବି ସବୁ ହେବ ଯେମିତି ବାହାଘର ରିସେପ୍ସନ୍ ତ ସବୁ କାମ ଗୁଡ଼ାକ ଦେବୁ ତ ପ୍ରି ୱେଡ଼ିଙ୍ଗ୍ ଫୋଟୋଟା ଆମର ଏଇ ପନ୍ଦର କୋଡ଼ିଏ ଦିନ ଭିତରେ ଉଠେଇ ଦେଲେ ଟିକେ ଭଲ ହେଇଥାନ୍ତା ସେଥିରେ ଆମର ଫୋଟୋ ବି ରହିବ ଭିଡ଼ିଓ ବି ରହିବ ତ ଖାଲି ଫୋଟୋ ଆଉ ଭିଡ଼ିଓ ପାଇଁ କେତେ ଟଙ୍କା କ'ଣ ନେବେ ନାଇଁ ଆମକୁ ତ କ୍ୟାମେରା ବିଷୟରେ ଏତେ ଜ୍ଞାନ ନାଇ ବଟ୍ ଆମକୁ କ'ଣ ନା ଭଲ ଫୋଟୋ ଦରକାର ଆପଣ ଯୋଉ କ୍ୟାମେରାରେ ଭଲ ଫୋଟୋ ଆସିବ ସେଇଟା ବ୍ୟବହାର କରନ୍ତୁ ପଇସା ପାଇଁ ଚିନ୍ତା କରନ୍ତୁନି ଯୋଉ କ୍ୟାମେରା ରେ ଭଲ ଫୋଟୋ ଆସିବ ଆମକୁ ସେଇ କ୍ୟାମେରାଟା ବ୍ୟବହାର କରି ଭଲ ଭଲ ଫୋଟୋ ଉଠେଇକି ଦେବେ ହଁ ଠିକ୍ ଅଛି ଆମର ସେଥିରେ କିଛି ଅସୁବିଧା ନାଇ ହଁ ମୁଁ ତ ଡ଼ିଟେଲସ୍ ଆପଣଙ୍କୁ କହିଦେବି କିନ୍ତୁ ଆମର ଏଇ ଭଦ୍ରକ ପାଖରେ ତ ସେମିତି କିଛି ଭଲ ଜାଗା ମୁଁ ଜାଣିନି ଆପଣ ତ ଏତେ ଫୋଟୋ ଫୋଟୋ ସବୁ ଉଠେଇଲେଣି ଆଉ କୋଉ ଜାଗାଟା ଭଲ ହେବ ଟିକେ କହୁନାହାନ୍ତି ପ୍ରି ୱେଡ଼ିଙ୍ଗ୍ ଫୋଟୋ ଉଠେଇବା ପାଇଁ ଆଚ୍ଛା ଠିକ୍ ଅଛି ଆଉ ଯୋଉ ମୋତେ କହିଲେକି ତିରିଶ ହଜାର ଟଙ୍କା ଲାଗିବ ସେଥିରେ କ'ଣ ଆପଣଙ୍କ ଯିବା ଆସିବା ଇଏ ଅଛି ନା ନା ଆପଣ ଯିବା ଆସିବା ପାଇଁ ଆମେ ପୁଣି ଅଲଗା କ'ଣ ଖର୍ଚ୍ଚ ଦେବାକୁ ପଡ଼ିବ ଅଧିକା ଆଚ୍ଛା ହଉ ଠିକ୍ ଅଛି ତାହେଲେ ତ ସେଟା ବହୁତ ଭଲ କଥା ଆପଣ କେତେଦିନ ଫୋଟୋ ଉଠେଇବାର କେତେଦିନ ପରେ ଆମକୁ ସେ ଫୋଟୋ ଓ ଭିଡ଼ିଓ ପଠେଇ ଦେବେ ଆଉ ଟିକେ ଜଲ୍ଦି ହେଇ ପାରିବନି କାରଣ ପନ୍ଦର ଦିନ ମାସେ ହେଲା ବେଳକୁ ତ ବହୁତ ଦିନ ହେଇଯାଉଛି ନା କାରଣ ଆମେ ସେଇ ଫୋଟୋ କୁ ଦେଖିକି ପୁଣି ଆମ ବାହାଘର ପାଇଁ ଅର୍ଡ଼ର୍ ଦେବୁ ନା ହଉ ଠିକ୍ ଅଛି ପଚିଶ ଦିନ ଭିତରେ ହେଲେ ତ ବହୁତ ଭଲ କଥା ଆପଣ ଟିକେ ଚେଷ୍ଟା କରନ୍ତୁ ପଚିଶ ଦିନ ଭିତରେ ମୋତେ ଦେବାକୁ ଆଉ ହଉ ରହିଲି ଧନ୍ୟବାଦ